ଯୋଗକୁ ଏକ ସଉକ ଭାବରେ ଗ୍ରହଣ କରିବାକୁ ମୋତେ ଆମ ସାର୍ ଯେଉଁ ଚନ୍ଦ୍ରକାନ୍ତ ବାରିକ ମୋତେ ପ୍ରେରଣା ଦେଇଥିଲେ ଯାହାଦ୍ୱାରା ମୋର ମୁଁ ଜଣେ ଖେଳପ୍ରେମୀ ହୋଇଥିବାରୁ ମୁଁ ସ୍ପୋର୍ଟସ୍ରେ ରେ ଅଧିକାଂଶ ଇଏ ରହିଥିଲି ଭାଗ ନେଇଥିଲି ଏବଂ ମୋତେ ଅନେକ ପ୍ରକାର ପ୍ରୋବ୍ଲେମ୍ ଦେଖାଯିବାରୁ ମୁଁ ଯୋଗକୁ ଆପଣେଇ ନେଇଥିଲି ଏବଂ ଯୋଗ ସାହାଯ୍ୟରେ ମୋର ଅନେକ ପ୍ରକାର ସୁବିଧା ମଧ୍ୟ ହୋଇଥିଲା ଯାହାଦ୍ଵାରା ମୋର ଓଜନ କମିଯାଇଥିଲା ଏବଂ ମୋତେ କୌଣସି ମାନେ ମେଡ଼ିକାଲି କିଛି ଖରା ଦେହ ଖରାପ ରହୁନଥିଲା ଏବଂ ଏହାଦ୍ଵାରା ମୋତେ ଅନେକ ପ୍ରକାର ବେନିଫିଟ୍ ମିଳିଥିବାରୁ ମୋତେ ମୋତେ ଚନ୍ଦ୍ରକାନ୍ତ ସାର୍ ଏହା କରିବା ପାଇଁ ମୋତେ ପ୍ରେରଣା ଦେଇଥିଲେ ଏବଂ ଏହାଦ୍ଵାରା ଅନେକ କିଛି ଶିଖିବାକୁ ମଧ୍ୟ ମିଳିଥିଲା